ହ୍ୟାଲୋ ସାର୍ ଏଇଟା ଗୁଣ୍ଡିଚା ହୋଟେଲକୁ ଲାଗିଛି କି ହଁ ସାର୍ ଆପଣଙ୍କ ମେରେ ଆଜି କ'ଣ କ'ଣ ଅଛି କି ଆଜ୍ଞା ସାର୍ ସାର୍ ମୋତେ କିଛି ଅର୍ଡ଼ର ଦେବାର ଥିଲା ସାର୍ ଏଇଟି ଗୋଟେ ପ୍ଲେଟ୍ ଚିକେନ ବିରିୟାନୀ ଫୁଲ୍ ପ୍ଲେଟ୍ ଚିକେନ ଚିକେନ କଷା ଭେଜ୍ ମଞ୍ଚୁରିଆନ୍ ଚିକେନ ପକୋଡ଼ା ସାଲାଡ଼ ତା'ପରେ ଭେଜ୍ ବିରିୟାନୀ ଗୋଟେ କରିଦେବେ ହାଫ୍ ପ୍ଲେଟ୍ ତା'ପରେ ସାର୍ ଭେଜ୍ ଆଇଟମ୍ କ'ଣ ଅଛି କରୀ ଆଜ୍ଞା ସାର୍ ଦୁଇ ପ୍ଲେଟ୍ ଭେଜ୍ ବିରିୟାନୀ କରିଦେବେ ଭେଜ୍ କରୀ

ସାର୍ ଆପଣଙ୍କ ଏଠି କ'ଣ ଡେଜର୍ଟ ମିଳୁଛି ଆଜ୍ଞା ସାର୍ ସାର୍ ମୋତେ ଏଇ ଆଇସକ୍ରିମ୍ କେକ୍ ହାଲୁଆ ଦରକାର ଥିଲା ସାର୍ ଆଭେଲେବଲ୍ ଅଛି ଆଜ୍ଞା ସାର୍

ସାର୍ ଡେଲିଭରି ଆଡ଼୍ରେସ୍ଟା ହେଲା ବିଷମ କଟକ ବଡ଼ ସାହି ଆମ ବାଇପାସ୍ ରୋଡ଼ରେ ସାର୍ କେତେବଳେ ପହଞ୍ଚିବ କି ପାର୍ସଲ୍ଟା ସାର୍ ଆପଣଙ୍କ ଡେଲିଭରି ବୟଙ୍କ ନମ୍ବର ମିଳିପାରିବ ଆଜ୍ଞା ସାର୍ କେତେବେଳେ ପହଞ୍ଚିବେ ସାର୍ ଆଜ୍ଞା ସାର୍ ହଉ ସାର୍ ଧନ୍ୟବାଦ